ଆପଣ ଲିପ୍ସା ନନ୍ଦଙ୍କ ପ୍ୟାରେଣ୍ଟ୍ସ୍ କହୁଛନ୍ତି ତ ତାଙ୍କର କ'ଣ ଦେହ ଖରାପ ଥିଲା କି ହଁ ସ୍କୁଲ୍କୁ ଆସିଛି ଯେ ହେଲେ ସିଏ ପ୍ରାର୍ଥନା କଲାବେଳେ ତା' ମୁଣ୍ଡ ବୁଲେଇଲା ସେ ପଡ଼ିଗଲା ତା' ମୁଣ୍ଡଟା ଟିକିଏ ଫାଟିଯାଇଛି ତ ସେଥିପାଇଁ ବ୍ଲଡ଼୍ ବାହାରିଛି ଆମେ ତାକୁ ପୋଛାପୋଛି କରିକି ତାକୁ ରୁମ୍ରେ ତାକୁ ବସେଇଛୁ ଆପଣ ଯଦି ଟିକିଏ ତାକୁ ନେଇ ନେଇଯାନ୍ତେ ଆପଣଙ୍କ ଘରେ କେହି ଆଉ ନାହାନ୍ତି ଘରଲୋକ କି ଯାଇପାରିବେ ତାଙ୍କୁ ନେଇକି ଆଜ୍ଞା ଆମେ ତାହେଲେ ନେଇ ଯାଉଛୁ ମେଡ଼ିକାଲ୍ ନେଇଯାଉଛୁ ଆପଣ ସେଇ ମେଡ଼ିକାଲକୁ ଆସିବେ ଆମେ ଏଇ ଦଶ୍ ପନ୍ଦର୍ ମିନିଟ୍ ଭିତରେ ନେଇଯିବୁ ଆମେ ଯେଉଁ ଜାଗାକୁ ଯିବୁ ଯେଉଁ ମେଡ଼ିକାଲକୁ ଯିବୁ ଆପଣଙ୍କୁ ହ୍ଵାଟ୍ସଆପ୍ରେ ସେଇ ଲୋକେଶନ୍ ଦେଇଦେବୁ ଆପଣ ସେଠିକି ଆସିବେ ଆଜ୍ଞା ବେଶୀ କିଛି ହେଇନି ଆପଣ ଆସନ୍ତୁ ସେ ଛୋଟଛୁଆଟା ତାର କ'ଣ ଟିକିଏ ଚିକିତ୍ସା ନ କଲେ ହବନି ବ୍ଲଡ଼୍ ବାହାରିଛି ତ ମେଡ଼ିକାଲ୍ ନେଇଗଲେ ଭଲ ହବ ଆଜ୍ଞା ଆପଣ ଏତେ ଟେନ୍ସନ୍ ନିଅନ୍ତୁନି ଆମେ ତାକୁ ମେଡ଼ିକାଲ୍ ନେଇଯାଉଛୁ